ନମସ୍କାର ସାର୍ ମୁଁ ଗୌତୁମୂଲିକା କହୁଛି ଆମ ଜଗତସିଂହପୁର ଜିଲ୍ଲାରେ ବହୁତ ପ୍ରକାର ଶିକ୍ଷା ଶିକ୍ଷାକେନ୍ଦ୍ର ଇତ୍ୟାଦି ଅନୁଯାୟୀ ହେଉଛି ଏବଂ ଏହାର ଭଲ ଭଲ ସବୁ ଶିକ୍ଷାକେନ୍ଦ୍ର ରହିଛି ଏବଂ ଏଇଠି ଭଲ ମଧ୍ୟ ଶିକ୍ଷକମାନେ ମଧ୍ୟ ରହିଛନ୍ତି ଯାହା ଫଳରେ ଆମେ ବହୁତ ସୁବିଧା ସହଜରେ ଭଲ ଭାବରେ ପାଠ ପଢ଼ିପାରୁଛୁ ଏବଂ ଏବଂ ଆମର ଜଗତସିଂହପୁର ଜିଲ୍ଲାରେ ବହୁତ ପ୍ରକାର ମହାବିଦ୍ୟାଳୟ ବିଦ୍ୟାଳୟ ମଧ୍ୟ ରହୁଛି ଏବଂ ସେଠାରେ ମଧ୍ୟ ବହୁତ ବହୁତ ଭଲ ଭଲ ଟିଚର୍ମାନେ ରହୁଛନ୍ତି ଏବଂ ମୁଁ ମଧ୍ୟ ଏହି ଜଗସିଂହପୁର ଜିଲ୍ଲାର ଆଦିକବି ସାରଳା ଦାସ କଲେଜ୍ରେ ପାଠ ପଢୁଛି